ହଁ ବାପ ଏମିତି ତ ଅନେକ ଘଟଣା ଅଛି ହେଲେ ଏଇ ପଡ଼ିଶା ଘର ଆମର ଜଣେ ପୁତୁରା ହିସାବ ହେବ ଏଇ ମୁଁ ତ ଜମି ଭାଗଚାଷ କରିଆଣି ଚଳେ ମୋର ତ ନିଜର ଜମି ନାହିଁ ତେଣୁ ଭାଗଚାଷ କରି ଚଳେ ସେ ଆସି ବହୁତ ଅସୁବିଧାରେ ଥାଏ ତାଙ୍କର ଆମର କଥାବାର୍ତ୍ତା ନଥାଏ ଥରେ ଆସି ସେ ଏମିତି ମୋତେ କହିଲା କହିଲା ଆଉ କକେଇ ମୁଁ ଟିକିଏ ଅସୁବିଧା ହେଉଛି ମୋର ତ ଜମିବାଡ଼ି ନାହିଁ ତେଣୁ ତୁମେ ଭାଗ କରୁଛ ମୋତେ ଟିକିଏ ତୁମ ସାଙ୍ଗରେ ରଖିଲେ ହୁଅନ୍ତାନି ମୁଁ ତାକୁ କହିଲି ସାଙ୍ଗେରେ କ'ଣ ତତେ ରହୁନୁ କଥା କରେଇ ଦେବି ସେ ନାହକ ଘର କହୁଥିଲେ ତାଙ୍କ ଜମିକୁ ଭାଗ ଦେବେ ବୋଲି ନା ନାହିଁ କକେଇ ମୁଁ ଏକୁଟିଆ ପାରିବିନି ତୁମ ସାଙ୍ଗରେ ରହିବି ଆଉ ଆଉ ସବୁ ଆଡ଼କୁ ବିଚାର କରି ପିଲା ଲୋକ କ'ଣ କରିବା ହଉ ଆମରି ତ ପୁତୁରା ହିସାବ ହେବ ପୁଅ ପୁତୁରା ଆଉ କ'ଣ କରିବା ତାକୁ ମୋ ସାଙ୍ଗରେ ରଖିଲି ଚାଷବାସରେ ସାହାଯ୍ୟ ସେ ବି ଆସେ କରେ ଶିଖିଲା ବି ମୋ ପାଖରୁ ଚାଷ ଶିଖିନଥିଲା ସାଙ୍ଗରେ ପାଖରେ ରହି ଚାଷକାମ ଶିଖିଲା ସବୁ ବିଲ ବାଡ଼ିଠୁଁ ନେଇ ବାଡ଼ିବଗିଚା ସବୁ କରି ଶିଖିଲା ଆଉ ଏବେ ସେ ଭଲରେ ଅଛି ଯାହା ହେଉ ଭଗବାନ ତାକୁ ଭଲରେ ରଖନ୍ତୁ